ଗ୍ରାମାଞ୍ଚଳରେ ଲୋକ ଆଗରେ ଜିନିଷ ଗ୍ରାମରେ ଦୋକାନ ନଥିଲା ସ୍କୁଲ୍ ନଥିଲା ଗ୍ରାମରେ ବସବାସ କରିବାଟା ସବୁ ଜିନିଷପତ୍ର ପାଇ ପାଇନଥିଲେ ବର୍ତ୍ତମାନ ଆଜିକାଲି ଗ୍ରାମରେ ସବୁ ଜିନିଷ ମିଳୁଛି ଦୋକାନଠୁ ଇସ୍କୁଲଠୁ ଆରମ୍ଭ କରି ସ୍ୱାସ୍ଥ୍ୟସେବା ଅଙ୍ଗନବାଡ଼ି ସବୁ ସୁବିଧା ଆମ ଗ୍ରାମରେ ମିଳୁଛି ଆଜିକାଲି ଗ୍ରାମ ସହରକୁ ଯିବା ଦରକାର ନାହିଁ ଫୋନ୍ ଯାହା କହିବେ ସବୁ ମିଳୁଛି ସେଥିପାଇଁ ସହର ମୁୁଖା ହେବା ଲୋକ ଏବେ ବର୍ତ୍ତମାନ ଗ୍ରାମରେ ଏକା ରହିଯିବାକୁ ଇଚ୍ଛା କରୁଛନ୍ତି ଏବେ ସ୍କୁଲ୍ କଲେଜ୍ ସବୁ ହେଇଯାଇଛି ଯିବା ଆସିବା ସୁବିଧା ରାସ୍ତାଘାଟ ତାପରେ ଖେଳ ଜିନିଷ ସବୁକିଛି ଆମର ଗ୍ରାମାଞ୍ଚଳରେ ଏକା ମିଳୁଛି ହାଟ ବଜାର ସବୁକିଛି ଯାହା ଦରକାର ଆଉ ସହରକୁ ଯିବା ଦରକାର ନାହିଁ ବର୍ତ୍ତମାନ ଗ୍ରାମାଞ୍ଚଳ ଲୋକ ଭଲ ସୁସ୍ଥରେ ଅଛନ୍ତି ଆଉ କେଉଁ ଜାଗାରେ ଯିବାର ଦରକାର ପଡ଼ୁନାହିଁ ସେଥିପାଇଁ ଆଜିକାଲି ଗ୍ରାମାଞ୍ଚଳ ଏକା ଭଲ ଲାଗୁଛି ଟାଉନକୁ ଭଲ ଲାଗୁନି ଗହଳି ଲାଗୁଛି ସେଥିପାଇଁ ଗ୍ରାମାଞ୍ଚଳ ବସବାସ କରୁଛନ୍ତି ଲୋକ